ଇତିହାସରେ ଘଟିଥିବା କ'ଣ ଏକ ପ୍ରାକୃତିକ ବିପର୍ଯ୍ୟୟ ପରିବେଶ ଘଟଣା ହେଉଛି ଉଣେଇଶିଶହ ଅନେଶତ ମସିହାରେ ଜଗତସିଂହପୁର ଜିଲ୍ଲା ଏରଶମା ଗ୍ରାମରେ ଏହି ଦୁର୍ଭିକ୍ଷ ଦେଖାଯାଇଥିଲା ଏବଂ ବହୁତ କ୍ଷୟକ୍ଷତି ହୋଇଥିଲା ମହାବାତ୍ୟା ଦୁର୍ଭିକ୍ଷ ବନ୍ୟା ବାତ୍ୟା ପାଣି ମାଡ଼ି ଆସିଥିଲା ବହୁତ ଚାଷବାସ ପନିପରିବା ବହୁତ ଫସଲ ନଷ୍ଟ ହୋଇଯାଇଥିଲା ଏବଂ ଲୋକମାନେ ବି ବହୁତ ଦୁର୍ଭିକ୍ଷ ଦେଖାଯାଇ ଥିଲେ ଏବଂ ସମସ୍ତଙ୍କୁ ବହୁତ ପ୍ରକାର ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହବାକୁ ପଡ଼ିଥିଲା